ମୋତେ ଗୋଟିଏ ଖେଳ ପ୍ରଭାବିତ କରିଛି କ୍ୟାରମ୍ ଖେଳ ଏଥିପାଇଁ ପ୍ରଭାବିତ କରିଛି ଯେ ଯେତେବେଳେ ମୁଁ ଛୋଟ ଥିଲି ମୋ ବାପା ଦାଦା ମୋ ବାପାଙ୍କ ସାଙ୍ଗ ମାନେ ସେ ମୋରି ସାମ୍ନାରେ କ୍ୟାରମ୍ ବୋର୍ଡ଼ ଖେଳନ୍ତି ଆମ ଘର ସାମ୍ନାରେ ଖେଳନ୍ତି ଯେ ମୁଁ ସେତେବେଳେ ଛୋଟ ଥିଲି ନା ମୋର ବି ଇଚ୍ଛା ଥିଲା ଖେଳିବା ପାଇଁ ଯେ ମୋ ବାପା ଦାଦା ମାନେ ମୋତେ କୁହନ୍ତି ତୁ ଏଇନା ପାରିବୁନୁ ଆକୁ ଖେଳିପାରିବୁନି ଯେମିତି ମୋ ବୟସ ଗ୍ରୋଥ୍ ହେଲା ମୁଁ ଯେମିତି ଗ୍ରୋଥ୍ କଲି ମୁଁ ଯେମିତି ବଡ଼ ହେଲି ମୁଁ ବି ମୋ ନିଜ ପଇସାରେ ଗୋଟେ କ୍ୟାରମ୍ ବୋର୍ଡ଼ କିଣିଲି ଯେଉଁ ସେ କ୍ୟାରମ୍ ବୋର୍ଡ଼ କିଣିସାରିବା ପରେ ମୁଁ ମୋ ସାଙ୍ଗ ମାନେ ଆରାମ ସେ ଆମ ଦାଣ୍ଡରେ ବସିକି ଖେଳିବୁ ଆମକୁ କେଉଁଠିକି ଯିବାପାଇଁ ବି ପଡ଼ୁନି ଏଠି ଯାଇ ଖେଳିବା ସେଇଠି ଯାଇ ଖେଳିବା କୁଆଡ଼େ ଯିବା ପାଇଁ ପଡ଼ୁନି ମୋତେ କ୍ୟାରମ୍ ଖେଳ ଏତେ ପ୍ରଭାବିତ କରିଛି ଯେ କ୍ୟାରମ୍ ମୁଁ ଦିନକୁ ତିନି ଘଣ୍ଟାରୁ ଚାରି ଘଣ୍ଟା କ୍ୟାରମ୍ ଖେଳେ